ମୟୂରଭଞ୍ଜ ଜିଲ୍ଲା ହେଉଛି ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ଏହା ପ୍ରାୟ ଜଙ୍ଗଲ ପାହାଡ଼ ଜଙ୍ଗଲ ଘରା ଗୋଟିଏ ଜିଲ୍ଲା ତା'ର ଇତିହାସ ହେଉଛି ଏଥିରେ ମୟୂରଭଞ୍ଜ ବାସି ଆଦିବାସୀ ମାନେ ପ୍ରାୟ ରାଜା ମହାରାଜା ଅମଳରୁ ସେମାନେ ତାଙ୍କୁ ଯୁଦ୍ଧ ବିଭିନ୍ନ କୃଷି କାମରେ ରାଜା ମହାରାଜାଙ୍କୁ ସାହାଯ୍ୟ କରୁଥିଲେ ଯୁଦ୍ଧ କାମରେ ମଧ୍ୟ ସେମାନେ ନିଜେ ଥିଲେ ତା'ପରେ ସେମାନେ ବଣ ଜଙ୍ଗଲରେ ରହି ବଣ ଜଙ୍ଗଲର ବିକାଶ ପାଇଁ ସେମାନେ ଚିନ୍ତା କରନ୍ତି ଆଉ ଆଉ ମୟୂରଭଞ୍ଜର ଇତିହାସ ହେଉଛି ଯେ ସେମାନେ ଆଦିବାସୀ ହେଇ ମଧ୍ୟ ସେମାନେ ରାଜା ମହାରାଜା ମାନଙ୍କର ଯୁଦ୍ଧ ସମୟରେ ତାଙ୍କୁ ସାହାଯ୍ୟ କରୁଥିଲେ ତା'ପରେ ଆଧୁନିକ ସମୟରେ ସରକାର ରାଜ୍ୟର ରାଜ୍ୟର ଉନ୍ନତି ହେବା ସଙ୍ଗେ ସଙ୍ଗେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଉନ୍ନତି ହେଇଛି ଆଉ ସରକାର ଉନ୍ନତି ପାଇଁ ବହୁତ କିଛି ପଦକ୍ଷେପ ନେଇଛନ୍ତି ଆଉ ରାଜା ପ୍ରତାପଚନ୍ଦ୍ର ଭୈଇଁଦେବ ଜଣେ ପ୍ରଜାବତ୍ସଳ ରାଜା ମଧ୍ୟ ଥିଲା ଆଉ ତା'ପରେ ସେ ମୟୂରଭଞ୍ଜ ବାସୀଙ୍କ ପାଇଁ ବହୁତ କିଛି କରିଛନ୍ତି ତେଣୁ ଭଲ ରାଜା ଥିଲା ଦେଶ ଶାସନରେ ତାଙ୍କର ପ୍ରମୁଖ ଭୂମିକା ରହିଛି ତେଣୁ ସେ ଜଣେ ମୟୂରଭଞ୍ଜ ଲୋକମାନଙ୍କ ପାଇଁ ବହୁତ କିଛି ସେ କରିଛନ୍ତି ଆଉ କ'ଣ କହିବି ଏତିକି କହୁଛି